ଓଡ଼ିଆ ଲୋକମାନେ କଥାବାର୍ତ୍ତା ହେଉଥିବା ବେଲେ ଆତ୍ମବିଶ୍ୱାସ ରଖିକିନା କଥାବାର୍ତ୍ତା ହେବେ ଏବଂ ଯେବେ ବି କାର୍ ସହିତ କଥାବାର୍ତ୍ତା ହେବେ ସେମାନେ ଲୋକମାନଙ୍କୁ ସମ୍ମାନ ଦେଇକିନା କଥାବାର୍ତ୍ତା ହେବେ ଯେପରି ଗୋଟେ ବଡ଼ ଲୋକଙ୍କୁ ଦେଖିକିନା ଆଜ୍ଞା ନମସ୍କାର କହିକିନା ଯିବାଟା ଆକା ଆମ ଓଡ଼ିଆ ଭାଷାର ପରିଚୟ ଏବଂ ଯେବେବି କଥାବାର୍ତ୍ତା ହେବାକୁ ଯିବେ ବଡ଼ ଲୋକମାନଙ୍କ ସହିତ କଥାବାର୍ତ୍ତା ହେବା ଆଗେ ଆଜ୍ଞା ନମସ୍କାର କହିକିନା କଥାବାର୍ତ୍ତା ହେବା ଆମ ଓଡ଼ିଆର ପରମ୍ପରା